ମୁଁ ଟଲିଉଡ଼ ମୁଭି ଦେଖିଥିଲି ବା ଟଲିଉଡ଼ ବା ଦ୍ୱାରା ଫେସନ୍ ଟ୍ରେଣ୍ଡକୁ ପ୍ରଭାବିତ କରୁଛି କାରଣ ମୁଁ ଯୋଉ ଟଲିଉଡ଼ ମୁଭି ଦେଖିଥିଲି ସେଇଟା ହେଉଛିି ସେଇଟା ହେଉଛି ଆମର ବାହୁବଲି ବାହୁବଲିରେ ବିଭିନ୍ନ ପ୍ରକାର ପୋଷାକ ଆଧୁନିକ ଜୀବନର ଶୈଲୀ ଏବଂ ସେଠାରେ ଚଳଚ୍ଚିତ୍ର ମାନଙ୍କର ପୋଷାକପତ୍ର ବହୁତ ବଢ଼ିଆ ଥିଲା ସେଥିରେ ବିଭିନ୍ନ ପ୍ରକାର ଚଳଚ୍ଚିତ୍ର ଅନୁଷ୍ଠାନରେ ବାହୁବଲିର ଫିଲ୍ମଟା ସୁଟିଂ ହୋଇଥିଲା ଏବଂ ସେଠି ପ୍ରାଚୀନ ଯୁଗର ରାଜା ରାଜୁଡ଼ାମାନଙ୍କର ପୋଷାକରେ ଆକର୍ଷଣୀୟ ଦୃଶ୍ୟ ରହିଥିଲା ଏବଂ ସେଥିରେ ଏବଂ ଏହି ଚଳଚ୍ଚିତ୍ରର ପୋଷାକ ମୋତେ ବହୁତ ପସନ୍ଦ ହେଇଥିଲା ଏବଂ ପୋଷାକ ତିଆରି କରିବାକୁ ମୁଁ ଗଲା ବହୁତ ଚେଷ୍ଟା କରିଥିଲି କାରଣ ସେଥିରେ ବହୁତ ଆକର୍ଷଣ ଥିଲା